ନମସ୍କାର୍

ନମସ୍କାର୍ ହଁ ହଁ ମ୍ୟାମ୍ ସୁସ୍ଥ ଅଛି ମୋର ଦେହ ଅସୁସ୍ଥ ଅଛି ମୁଁ ଆପଣଙ୍କର୍ ହସ୍ପିଟାଲ୍ରେ ଟ୍ରିଟ୍ମେଣ୍ଟ୍ ହେବାର୍ ଲାଗି ଚାହୁଁଛେ ଆପଣଙ୍କ ହସ୍ପିଟାଲ୍ରେ କିପରି ଟ୍ରିଟ୍ମେଣ୍ଟ୍ କରାଯାଏ ମୋ ଦେହ ବହୁତ ଅସୁସ୍ଥ ଅଛି ସେଥିପାଇଁ ମୁଁ ପାଇଁ ଚାହୁଁଛି

ଆମେ ଯେଉଁ ଟ୍ରିଟ୍ମେଣ୍ଟ୍ ହେମୁ ଆପଣଙ୍କର୍ ହସ୍ପିଟାଲ୍ରେ ଦେଖା ଶୁଣା କରିବା ପାଇଁ ବହୁତ ନର୍ସ ଅଛନ୍ତି ତ

ମେଡ଼ିସିନ୍ ପ୍ରତି ସବୁ ଠିକ୍ ଚାଲିଛିି ତ

ମ୍ୟାମ୍ ମୋତେ ଜର ହେଉଛି ଆଉ ଆପଣଙ୍କର୍ ହସ୍ପିଟାଲ୍ରେ ଦିନେ ଟ୍ରିଟ୍ମେଣ୍ଟ୍ ହେବାର୍ ଲାଗିହେଲେ କେତେ ଖର୍ଚ୍ଚ ଦେବାକୁ ପଡ଼ିବ ହଉ ମ୍ୟାମ୍ ଠିକ୍ ଅଛି ଆପଣଙ୍କର୍ ହସ୍ପିଟାଲ୍ରେ ଟ୍ରିଟ୍ମେଣ୍ଟ୍ ହେବାପାଇଁ ରାଜି ଅଛି ଠିକ୍ ଅଛି ମ୍ୟାମ୍ ରଖୁଛି